ଆମ ପାଖରାପ ସେ ମନ ଅମୃତ୍ସର୍ ବ୍ୟାଙ୍କ ଅଛି ଆମର ଆନ୍ଧାର ବ୍ୟାଙ୍କ ଅଛି ଆମେ ବ୍ୟାଙ୍କ ତରଫରୁ ଆମେ ବହୁତ କିି ସବସିଡ଼ି ପାଇବାକୁ ପଥା ଲୋନ୍ ପ ବି ଆଣିପାରୁ ଆମେ ବ୍ୟାଙ୍କ ପାଖରେ ବ୍ୟାଙ୍କ ଥିବାରୁ ଆମେ ଟିକ ବହୁତ ହି ସୁବିଧା ହେଉଛି ଆମତିଏ ଆମେ ବ୍ୟାଙ୍କ ବି ଆମେ ବହୁତ ସବସିଡ଼ି ଲୋନ୍ଫୋନ୍ ମାଗିଲା ବି ଆମେ ଦେଉଛନ୍ତି ସରକାରୀ ତରଫରୁ ସରକାର ତରଫରୁ ସରକାରୀ ତରଫରୁ ବହୁତ କାମେ ସବସିଡ଼ି ପାଇପାରୁଛୁ ଆମେ ପାଇଛୁ ବ୍ୟାଙ୍କ ତରଫରୁ ସବୁ ଜିନଷ ସବସିଡ଼ି ପଇସାରିଛୁ ବ୍ୟାଙ୍କ ତରଫରୁ ଆମେ ଯେକୌଣସି ଲୋନ୍ ମାଗିଲେ ବି ମିଳୁଛିି ବ୍ୟାଙ୍କ ତରଫରୁ ଆମର ବ୍ୟାଙ୍କ ତରଫରୁ ସବୁପ୍ରକାର ଆମକୁ ପାଉ ପାଖୁଛି ଖୁସି ବଢ଼ିଛି ବ୍ୟାଙ୍କ ବ୍ୟାଙ୍କ ଥିବାରୁ ବହୁତ ବି ଭଲ ଲାଗୁଛନ୍ତି